ଫସଲର ଉତ୍ପାଦକତା ଏବଂ ଗୁଣବତ୍ତାରେ ଉନ୍ନତି ଆଣିବା ପାଇଁ ସାଧାରଣତଃ ଆମେ ଜୈବିକ ଏବଂ ରାସାୟନିକ ସାର ବ୍ୟବହାର କରିଥାଉ କିନ୍ତୁ ଦୁଇଟି ଯାକରେ ଜୈବିକ ସାରରେ ସାଧାରଣତଃ ଆମର ଗାଈର ଗୋବରକୁ ବା କମ୍ପୋଷ୍ଟ ହିସାବରେ ନିଆଯାଏ ତାହାକୁ କମ୍ପୋଷ୍ଟ ହେଲାପରେ ତାକୁ ଆମର ବ୍ୟବହାର କରାଯାଏ ଆଉ ଗୋଟିଏ ହେଉଛି ଆମର ଜୈବିକ ସାର ହେଉଛି ଘାସ ଜମିରେ ଯେଉଁ ଘାସ ହୋଇଥାଏ ସେଇଟାକୁ ଆମର ମରାଯାଏ ହଳ କରାଯାଏ ଦୁଇ ତିନିଥର ହଳ କଲାପରେ ସେହି ଘାସଟା ପୋଚା ହୋଇ ଆମର ସାଧାରଣତଃ ଜୈବିକ ସାର ହିସାବରେ ବ୍ୟବହାର କରାଯାଏ ଏହା ଆମର ଜମିର ଉର୍ବରତା ବଢ଼େଇବା ସହ ଫସଲ ମଧ୍ୟ ସେଥିରେ ଆମର ଅଧିକ ପରିମାଣରେ ଅମଳ କରାଯାଇଥାଏ କିନ୍ତୁ ଆଜିକାଲି ଅଧିକ ପରିମାଣରେ ରାସାୟନିକ ସାର ବ୍ୟବହାର କରାଯାଉଛି ରାସାୟନିକ ସାର ବ୍ୟବହାର କରିବା ଫଳରେ କଣ ହେଉଛି ଅଧିକ ଉତ୍ପ ଫସଲ ଉତ୍ପାଦନ ହେଉଛି କିନ୍ତୁ ତା'ସାହିତ ଆମର ଜମିର ଉର୍ବରତା ମଧ୍ୟ ନଷ୍ଟ ହେଉଛି ଜମିରେ ଯେଉଁ ଜିଆ ହେଉ ଯେକୌଣସି କୀଟପତଙ୍ଗ ହେଉ ଆମର ଉପକାରୀ ଜୈବ ହେଉ ଅଛନ୍ତି ଯାହା ଆମ ଜମିକୁ ଉର୍ବରତା ପ୍ରଦାନ କରିଥାନ୍ତି ସେଗୁଡ଼ିକ ମଧ୍ୟ ଆମର ନଷ୍ଟ ହୋଇଯାଉଛି ଆଉ ଯାହାଫଳରେ ଆମର ଅଧିକ ରାସାୟନିକ ସାର ପ୍ରୟୋଗ କରିବା ଫଳରେ ଆମର ଜମିର ଉର୍ବରତା ନଷ୍ଟ ହେଉଛି ତା' ସହିତ ଆମର ପରିବେଶ ମଧ୍ୟ ପ୍ରଦୂଷଣ ହେଉଛି